ଯେତେବେଳେ ପର୍ଯ୍ୟଟକ ବୁଲିବା ପାଇଁ ଆସନ୍ତି ସେମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଥାନ୍ତି କାହିଁକି ନା ଯେହେତୁ ଏଠାରେ ବିଭିନ୍ନ ପ୍ରକାରର ବୁଲିବା ସ୍ଥାନ ରହିଛି ବୁଲିବା ସମୟରେ ଲୋକ ମାନେ ବହୁତ ପ୍ରକାର ଅସୁବିଧା ହୁଅନ୍ତି କାହିଁକି ନା ଯେହେତୁ ଏ ଚାରିପାଖ ବହୁତ ବଣ ଜଙ୍ଗଲ ଥାଏ ତ ବାଟରେ ଆସିଲା ବେଳେ ଲୋକଙ୍କୁ ଲୋକଙ୍କଠୁ ବାଟରେ ଡକାୟତ ମାନେ ସେମାନଙ୍କ ପକେଟ୍ ମାର୍ କରନ୍ତି ସୁନା ରୂପା ଅଳଙ୍କାର ସେମାନଙ୍କ ଠୁ ସବୁ ଲୁଟି ନିଅନ୍ତି ଏମିତି କି ବହୁତ ପ୍ରକାରର ନିର୍ଯାତନା ସେମାନେ ପାଇ ଥାଆନ୍ତି ଆଉ ତା ପରେ ଏଠାରେ ଏଠାକୁ ଆସିଲେ ବି ହୋଟେଲର କିଛି ସୁବିଧା ନ ଥାଏ ଯାହାକି ବହୁତ ଅସୁବିଧାର ସମ୍ମୁଖୀନ ବହୁତ ଲୋକମାନେ ହୋଇ ଥାଆନ୍ତି ଖାଇବାର ବି ବହୁତ ଅସୁବିଧା ହେଉ ଥାଏ